ମୋ' ଜୀବନରେ ବହୁତଗୁଡ଼ିଏ ଅସୁବିଧା ହୋଇଛି ଯେମିତିକି ଅର୍ଥନୈତିକ ଉପରେ ହେଉ କିମ୍ବା ପାରିବାରିକ ଉପରେ ହେଉ କିମ୍ବା ଆମର ଘରେ ବି ବହୁତ ଗୁଡ଼ିଏ ଅସୁବିଧା ଥିଲା ଯଦ୍ଦ୍ୱାରା କି ଆମେ ଖାଇବାକୁ ମଧ୍ୟ ପାଉ ନଥିଲୁ ଏବଂ ସେଥିପାଇଁ ବହୁତ ଦୁଃଖ ପାଉଥିଲୁ ତା'ର ଆମେ ବହୁତଗୁଡ଼ିଏ ଆମେ ପରିଶ୍ରମ ପରିଶ୍ରମ କଲା ସତ୍ତ୍ଵେ ମଧ୍ୟ ସିଏ ବର୍ତ୍ତମାନ କିଛି ସମାଧାନ ହେଇଚି ଯେମିତିକି ଆମେ ମୁଁ ଛୋଟ ଥିଲି ଛୋଟ ଥିଲାବେଳେ ଆମର କିଛି ଖାଇବାକୁ ଲୋକ ପାଉନଥିଲେ ବା ଆମେ ମଧ୍ୟ ଖାଇବାକୁ ପାଉନଥିଲୁ ସେ ସମୟରେ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ କିଛି କରିପାରୁନଥିଲୁ ସେତବେଳେ ମା' ବାପା ମଧ୍ୟ ସେଇ ସମୟରେ ବହୁତ ଅସୁବିଧା ଭୋଗୁଥିଲେ ସେତେବେଳକୁ ଆମେ ଯେହେତୁ ବଡ଼ ହେଲା ପରେ ଆମେ ଯାଇକି ବାହାରେ ରହିକି ବାହାରେ କାମ କଲୁ ଏମିତିକି ଆମେ ମଧ୍ୟ ବାହାରକୁ ଓଡ଼ିଶା ବାହାରକୁ ଯାଇକି ମଧ୍ୟ କାମ କରିଥିଲୁ ବାହାରକୁ ଗଲାପରେ ସେଠି ବହୁତ ଦୁଃଖ କଷ୍ଟ ଆମେ ପାଠ ପଢ଼ିବାକୁ ମଧ୍ୟ ପାଉନଥିଲୁ ବହୁତ ଅକ୍ଳାନ୍ତ ପରିଶ୍ରମ କରି କିମ୍ବା ବିଭିନ୍ନ ପ୍ରକାର କମ୍ପାନୀରେ ପ୍ରାଇଭେଟ୍ କମ୍ପାନୀରେ ଯାଇକି ଆମେ କାମ କରି ସକାଳୁ ସନ୍ଧ୍ୟା ଯାଏଁ କାମ କରି ନିଜେ ପାଠପଢ଼ିବାକୁ ମଧ୍ୟ ସମୟ ପାଉନଥିଲୁ ସେଇ ପାଠପଢ଼ିବା ସମୟକୁ ବିତେଇକି ମଧ୍ୟ ଆମେ କାମ କରୁଥିଲୁ ଆଗେ କାମ କରିକି ପାଠ ପଢ଼ୁଥିଲୁ ପାଠ ପଢ଼ିସାରିଲା ପରେ ଆମ ନିଜେ ନିଜ ପରିବାରକୁ ମଧ୍ୟ ପୋଷୁଥିଲୁ ଏମିତିକି ବହୁତ ସମୟ ଲାଗିଗଲା ସେସବୁ ଜିନିଷ ସୁଧାରିବାପାଇଁ ଏଥିପାଇଁ କି ଅକ୍ଲାନ୍ତ ପରିଶ୍ରମ କଲାପରେ ମଧ୍ୟ ସେ ସବୁ ବର୍ତ୍ତମାନ କିଛି କିଛି ସମାଧାନ ହେଇଛି ଏମିତିକି ଘରେ ଯେହେତୁ ଆମର ଲୋକ ବାପା ମା ହିଁ ଅଛନ୍ତି ରୋଜଗାର ଲୋକ କେହି ନଥିଲେ ସେଠିକି ବହୁତ ଅସୁବିଧା ହେଉଥିଲା ଆମେ ନିଜେ ରୋଜଗାର କଲାପରେ ବାହାରକୁ ଗଲାପରେ ସେହି ଜିନିଷ ସମାଧାନ ହେଇଛି ଏବଂ ସେଇ ସମାଧାନ ପାଇଁ ଗୋଟିଏ ଜିନିଷ ହେଲା ଆମେ ଅକ୍ଳାନ୍ତ ପରିଶ୍ରମ କରିଛୁ ଏବଂ ସେହିଥିରେ ଅକ୍ଳାନ୍ତ ପରିଶ୍ରମ କରିକି ମଧ୍ୟ ଆମେ ସେ ପାଠ ପଢ଼ିଥିଲୁ ଏବଂ ଯଦ୍ଦ୍ୱାରା କି ବର୍ତ୍ତମାନ ମୁଁ ଆମେ ଠିକ୍ରେ ଅଛୁ ଏବଂ ସବୁ ଜିନିଷ ଠିକ୍ଠାକ୍ରେ ହୋଇପାରୁଛି ଏବଂ କୌଣସି ବର୍ତ୍ତମାନ ଅସୁବିଧା ନାହିଁ